ଧର୍ମକଥା କହିଲେ ଆମର ଆମ ହିନ୍ଦୁଧର୍ମ ଜଗନ୍ନାଥଙ୍କର ଆମେ ଉଁ ଜଗନ୍ନାଥଙ୍କ ପ୍ରିୟ ଆମେ ସବୁ ତେଣୁକରି ଆମ ଧର୍ମ ଆମକୁ ବଡ଼ ଆଉ ଦୈନନ୍ଦିନ ଜୀବନରେ ଏହା ଆମର ଖୁବ୍ ପ୍ରଭାବ ପକାଏ ଅଁ ମନ୍ଦିର ମନ୍ଦିରକୁ ଆମେ ଯାଉ ପ୍ରାୟତଃ ଆମେ ମନ୍ଦିରକୁ ଯାଉ ଆମ ଠାକୁର ଆମର ଜଗନ୍ନାଥଙ୍କୁ ପୂଜାକରୁ ମାଁଙ୍କ ମନ୍ଦିର ସବୁ ଯାଉ ଆଉ ଆମ ଧର୍ମ ତ ବହୁତ ବଡ଼ ଏଇ ଦୈନନ୍ଦିନ ଜୀବନରେ ଯେଉଁମାନେ ସବୁ ମଦ୍ୟପାନ କରନ୍ତି ଡ୍ରଗ୍ସ ନିଅନ୍ତି ଏଗୁଡ଼ାସବୁ ବହୁତ କ୍ଷତିକାରକ ନିଜେ ଜୀବନରେ କିଛି ସୁଖପାଇଁ ସେମାନେ ଘର ଘରର ସବୁ ସୁଖ ଭଙ୍ଗ କରନ୍ତି ଏହା ଘରକୁ ଖୁବ୍ ପ୍ରଭାବିତ କରିଥାଏ ଖରାପ ଇମ୍ପ୍ରେସନ ଦେଇଥାଏ ଯେଉଁଡ଼ା କେବେବି ଭଲ ନୁହଁ ମୁଁ ଠାକୁରଙ୍କର ଶରଣାଗତ ହବା ସେଇ ଭଲ ଇଏ କରିବା ଭଲ ଏଇମାନ ଯେଉଁମାନେ ସବୁ ଏଇସବୁ ମଦ୍ୟପାନ ଡ୍ରଗ୍ସ କରୁଛନ୍ତି ଏଇଗୁଡ଼ାଠାରୁ ଦୂରେଇ ରୁହନ୍ତୁ ଇଏ ସବୁ ବହୁତ ଉଁ ଘର ଭାଙ୍ଗି ଥାଏ ଆଉ ଦେହ ବି ଖରାପ କରିଥାଏ ଏସବୁରୁ ଦୂରେଇ ରହିବା ବହୁତ ଭଲ